ଆମ ରାଜ୍ୟ ଓଡ଼ିଶାରେ ଓଡ଼ିଆ ଭାଷାର ଅନେକ ଭୂମିକା ରହିଛି ଆମ ଓଡ଼ିଶା ରାଜ୍ୟର ମାତୃଭାଷା ହେଉଛି ଓଡ଼ିଆ ସେଥିପାଇଁ ଆମେ ଓଡ଼ିଆରେ ପଢ଼ିଥାଉ ଏବଂ ଓଡ଼ିଆ ଲେଖିଥାଉ ଆମ ଅଞ୍ଚଳରେ ଯେଉଁ ଶିକ୍ଷା ଦିଆଯାଏ ସାହିତ୍ୟ ଗଣିତ ଇତିହାସ ଭୂଗୋଳ ସମସ୍ତ ବିଷୟକୁ ଓଡ଼ିଆ ମାଧ୍ୟମରେ ପଢ଼ାଯାଇ ଥାଏ ଆମ ଏଠିକାର ଲୋକମାନେ ଇଂଲିଶ ହିନ୍ଦୀ ବହୁତ କମ୍ ଜାଣନ୍ତି ବହୁତ କମ୍ ବ୍ୟବହାର କରନ୍ତି ଆମ ରାଜ୍ୟ ଓଡ଼ିଶାରେ ଆମ ମାତୃଭାଷା ଓଡ଼ିଶା ହେଉଥିବାରୁ ଏଠାରେ ଓଡ଼ିଶ ଓଡ଼ିଆ ଭାଷାର ବ୍ୟବହାର ଅଧିକ ହୋଇଥାଏ ଏବଂ ଆମର ଦ୍ୱିତୀୟ ଭାଷା ଇଂଲିଶ ଓ ହିନ୍ଦୀକୁ ଅଲଗା ସବଜେକ୍ଟ ଭାବରେ ପଢ଼ାଯାଇ ଥାଏ କିନ୍ତୁ ଅନ୍ୟ ସମସ୍ତ ସବଜେକ୍ଟ ଓଡ଼ିଆ ମାଧ୍ୟମରେ ଶିକ୍ଷା ଦିଆଯାଇ ଥାଏ ଇତିହାସ ମଧ୍ୟ ଶହେ ଓଡ଼ିଆରେ ପଢ଼ା ଯାଏ ଭୂଗୋଳ ଓଡ଼ିଆରେ ପଢ଼ା ଯାଏ ଗଣିତ ମଧ୍ୟ ଓଡ଼ିଆରେ ପଢ଼ା ଯାଏ ଓଡ଼ିଆ ବ୍ୟାକରଣ ମଧ୍ୟ ପଢ଼ା ଯାଏ ଆଉ ଯେଉଁ ସବୁ ବିଷୟ ପଢ଼ା ଯାଏ ସେ ସବୁକୁ ଓଡ଼ିଆରେ ବୁଝାଇ ଦିଆଯାଇ ଥାଏ ଯାହା ଯାହାଫଳରେ ଛୋଟ ପିଲାମାନଙ୍କୁ ଶିଶୁମାନଙ୍କୁ ବୁଝିବାର ସହଜ ହୋଇଥାଏ ନିଜ ନିଜ ଭାଷାରେ ପଢ଼ିଲେ ନିଜ ନିଜ ଭାଷାକୁ ଆମେ ବୁଝିପାରିବା ଏବଂ ପାଠ ବୁଝିବା ସହଜ ମଧ୍ୟ ହୋଇଥାଏ